ଆମ ଅଞ୍ଚଳରେ ବହୁତ ଲୋକମାନେ ଭଲ ଭଲ ଖାଇବା କରି ବିକନ୍ତି ସେଠି ଆମକୁ ବି ଯାଇକି ବୁଲିକି ଖାଇବା ପାଇଁ ବହୁତ ଭଲ ଲାଗେ ଯେହେତୁ ଫାଷ୍ଟଫୁଡ଼୍ ଜିନିଷଟା ଅଧିକ ଭଲ ଲାଗେ ଖାଇତେ ତେଣୁକରି ଚାଓମିନ୍ ଚିଲି ଏହିଭଳି ଭାବରେ ଭଲଲାଗେ ଜିନିଷ ଖାଇବା ନାଗି ଆମ ଅଞ୍ଚଳରେ କମ୍ ରେଟ୍ରେ ବି ମିଳେ ସେଥିପାଇଁ ଆମେ ପସନ୍ଦ କରି ଖାଇବା ପାଇଁ ବହୁତ ମନ କରୁ ଏବଂ ସବୁଦିନେ ବି ଯାଇକି କିଛି କିଛି ଖାଇବା ପାଇଁ ଇଚ୍ଛା ହୁଏ ଆଉ